ଆଜ୍ଞା ଓଲା କ୍ୟାବ୍ ଲାଗିଲା କି ଆଜ୍ଞା ନମସ୍କାର ମୁଁ ଦେହ୍ୟାରୁ ମନୋଜ କୁମାର ମେହେର କହୁଥିଲି ଆଜ୍ଞା ପଚିଶ ତାରିଖ ଦିନ ମୋର ଗାଡ଼ିକୁ ଟିକିଏ ଦରକାର ଥିଲା ଆପଣ ଯଦି ପଚିଶ ତାରିଖ ଦିନ ଦୁଇଟାରେ ପଠାଇବେ ଦେହ୍ୟାକୁ ଦେହ୍ୟାରୁ ଆମେ ସୋନପୁର ସୁରେଶ୍ଵରୀ ମନ୍ଦିର ଯିବାର ଅଛି ବୋଲେ ଦୁଇ ବଜେ ଯଦି ପହଁଞ୍ଚାଇବେ ତା'ହେଲେ ଆମେ ଠିକ୍ ଟାଇମ୍ରେ ଯାଇକି ଆସିପାରିବୁ ଆଉ ଆପଣ ଯଦି କହିବେ ଆଜ୍ଞା ପଇସାଟା ମୁଁ ଆଗୁଆ ବି ପଇଠ କରିପାରିବି ଆଉ ଯଦି କହିବେ ତା'ହେଲେ ଆପଣଙ୍କ ଗାଡ଼ି ଆସିଲା ପରେ ବି ଗାଡ଼ିରେ ଦେଇକରି ଆମେ ଯାଇପାରିବୁ ଯେମିତି କହିବେ ସେମିତି ଆମେ ପେମେଣ୍ଟ କରିଦେବୁ ଧନ୍ୟବାଦ ଆଜ୍ଞା